ସାର୍ ଆପଣଙ୍କ ପାଖକୁ ଅର୍ଡ଼ର୍ କରିଥିଲି ଭାତ ଚିକେନ୍ ଚିକେନ୍ ପନିର୍ ଆଉ ଦହିବାଇଗଣ ଆଉ ପାପଡ଼ ଦୁଇଟା ମୋର ଦୁଇଟା ଜିନିଷ ଆସିନି ମୋର ଆପଣ ଯଦି ମୁଁ ଏମିତି ଏମିତି ପାର୍ସଲ୍ରେ ଯଦି ଅର୍ଡ଼ର୍ କରିବେ ଏମିତି ଆପଣ ପିଲାକୁ ରଖିବା କାରଣ କ'ଣ ଦରକାର ଆଉ ଆଉ ଠିକ୍ରେ ଯଦି ଆପଣ ଯଦି ପିଲାଙ୍କୁ ଯଦି ରଖିବେ ଯଦି ଆମକୁ ଠିକ୍ ଅର୍ଡ଼ର୍ ଆମିତି ମିଳିଲା ଏମିତି କି ହଁ ଆମିତି କୌଣସି ଅସୁବିଧା ହେବନି ଆଉ ଯଦି ଦିନେ ଦିନେ କେବେ ବି ଆମେ କରିବେ ଆଉ କେବେ ବି ଆପଣଙ୍କ ପାଖକୁ ଅର୍ଡ଼ର୍ ମାଗିବ ନାହିଁ ସେଥିପାଇଁ ଆପଣ ଠିକ୍ ବ୍ୟବହାର କରି ଠିକ୍ ଡେଲିଭରି କରିବେ ଆପଣଙ୍କର ଠିକ୍ ଚାଲିବ ଆଉ କରିବେ କେବେ ବି ଆମେ ଆଣିବାକୁ ଚେଷ୍ଟା ଅର୍ଡ଼ର୍ କରିବାକୁ ଚେଷ୍ଟା କରିବୁ ନାହିଁ ଆଉ ଆପଣ ଠିକ୍ ପଇସା ଆପଣ ନେଉଛନ୍ତି ଠିକ୍ ପଇସା ନେଉଛନ୍ତି ଠିକ୍ ବ୍ୟବହାର ପଇସା ଠିକ୍ ପାର୍ସଲ୍ ଆମ ପାଖକୁ ଆସୁନାହିଁ କାହିଁକି ଏଇଟା ଆପଣ ଠିକ୍ ଯଦି କରିବେ ଯଦି ଆମ ପାଖକୁ ଠିକ୍ ପାର୍ସଲ୍ ଆସିବ